ହ୍ୟାଲୋ ଆଁ ହାଁ ତୁମ ଦୋକାନରେ କି କି ଅଛି

ହାଁ ରବର ଜ୍ୟାମିତି ବକ୍ସ ପେନ୍ସିଲ୍ ରଙ୍ଗ ପେନ୍ସିଲ୍ କାଠ ପେନ୍ସିଲ୍ କଲମ ସେଇଟା ଟିକେ ସ୍କୁଲ୍ ପାଇଁ ଯିବ ତ ଆଉ ପେନ୍ସିଲ୍ ବଣ୍ଡଲ୍ ଗୋଟେ ଦଶ ପ୍ୟାକେଟ୍ ପଠାଅ ଆଉ ଖାତା ଖାତା ବଣ୍ଡଲ୍ ଗୋଟେ ପାଞ୍ଚ ବଣ୍ଡଲ୍ ଦିଅ ଆଉ କାଠ ପେନ୍ସିଲ୍ ଦୁଇ ପ୍ୟାକେଟ୍ ଦେବ ରବର ରବର ଗୋଟେ ଦୁଇ ଡବା ଦେବ ଜ୍ୟାମିତି ବକ୍ସ ଥିଲେ ଜ୍ୟାମିତି ବକ୍ସ ଗୋଟେ ପେଟି ଦେବ ହେଲା କ୍ଷୀର ଟିକେ ସୁଲଭ ମୂଲ୍ୟରେ ଟିକେ କାଟ ହେଲା ଆଉ ଯାହା ଯାହା ଥିବ ବୋଲି ସ୍କୁଲ୍ ପିଲାଙ୍କ ପାଇଁ ଜିନିଷ ଯେଉଁଗୁରା ଦରକାର ଡ୍ରଇଙ୍ଗ୍ ବୁକ୍ ଖାତା ଆଉ କଲମ ଗୁଡ଼ା ଭଲ ପେନ୍ସିଲ୍ ଏସବୁ ଜିନିଷ ଗୁଡ଼ା ଟିକେ ଜାଗ୍ରତ କରି ଟିକେ ପେଟିରେ ପକାଇ ପକାଇ ଦେବ ଆଉ ଆମ କାଲି ଯିବେ ସବୁ ଲୋକ ନେଇକି ଆସିବେ ଧରିବେ ଲୋକ ପଠାଇ ଦେବି ହେଲା ପେଟି କେତେ ନମ୍ବର ନମ୍ବର ପେଟି ସବୁ ଗଣିକି ନମ୍ବର ପକାଇକି ଦେବ ଆଉ କେତେ କ'ଣ ବିଲ୍ ହେଲା ବିଲ୍ କାଗଜ ହିସାବ କରିକି ସବୁ ଦେବ ହେଲା

ଆଉ ଓହୋ ଟିକେ ଇଏ ଦେବ ସିଲଟ୍ ସିଲଟ୍ କେତେଟା ସିଲଟ୍ କେତେଟା କାଲି ଦଶଟା ଏଗାରଟା ସୁଦ୍ଧା ଆସିବେ ଏଗାରଟା ଏଗାରଟା କ୍ଲାସ୍ ଖୋଲିଲେ ଧରିକି ଯିବେ ଗୁଡ଼ାଏ ଚକ୍ ଦେଇଦବ ଚକ୍ ଗୁଟେ ପେଟି ଦେଇଦବ ଚକ୍ ସିଲଟ୍ ଛୋଟ ପିଲାଙ୍କ ପାଇଁ ସିଲଟ୍ କେଇଟା ଦେଇଦବ

ଯିବେ ଦୁଇ ତିନି ଲୋକ ଯିବେ ପେଟି ଗୁଡ଼ାକ ତ ହଁ ହଁ ଅଟୋ ନେଇକି ଯିବେ ଅଟୋରେ ଟିକେ ଠିକ୍ ଠାକ୍ ଉଠାଇ ଦେଇକି ଆଉ ବିଲ୍ କାଗଜ କରିଦବ ଦେଖି ଶୁଣାକି ଭଲ ଇଏ କରିଦବ ଭଲ କିନା ପ୍ୟାକ୍ କରିକି ଦେଇଦେବେ ହେଲା ଆଉ ଇଏ ଚକ୍ ପେନ୍ସିଲ୍ ଗୁଡ଼ା ଦେଇଦେବେ ଟିକେ ସିଲଟ୍ରେ ଲେଖିବାକୁ ହେବ ହୁଁ ହୁଁ ଆଜ୍ଞା ହାଁ ହାଁ ତିନି ଜଣ ଯିବେ

ଆଚ୍ଛା